ଆମର ଭାରତର ପ୍ରତ୍ୟେକ ଜାଗାରେ ଆଉ ରାଜ୍ୟ ମାନଙ୍କୁ ଯେନ୍ ଅଛେ ଗାଁମାନେ ସେ ଜାଗାମାନଙ୍କୁ ଝିଅମାନଙ୍କୁ ପଢ଼ବାର୍ ଲାଗି ସ୍କୁଲ୍ କଲେଜ୍ମାନଙ୍କୁ ପଢ଼ବାର୍ ଲାଗି ସେମାନଙ୍କୁ ସାଇକେଲ୍ କିମ୍ବା ଲାପଟପ୍ ଦିଆ ଯାଉଛେ ଯାହାର୍ ଦ୍ଵାରା ସେମାନେ ସ୍କୁଲ୍ କେ ଆସ୍ବେ ପଢ଼ି ଆସ୍ବେ ଆଉ ଆଘୁ କାଣା ହେଉଥିଲା ସାଇକେଲ୍ମାନେ ଦିଆ ନାଇଁ ଯାଉଥାଇ ସେମାନଙ୍କୁ ପ୍ରୋତ୍ସାହିତ କରା ନାଇଁ ଯାଉଥାଇ ପଢ଼ି ଆସ୍ବାର୍ ଲାଗି ସେମାନେ ଘର୍ମାନ୍ଙ୍କୁ ରହି ଯାଉଥିଲେ ଆଉ ସେମାନଙ୍କୁ ଲାପଟୋପ୍ ଦେବା ଦ୍ଵାରା ସେମାନେ ପ୍ରୋତ୍ସାହିତ ହଉଛନ୍ ପଢ଼୍ବାର୍ ଲାଗି ଆଉ ଲାପଟୋପ୍ ଗୋଟେ ଟେକ୍ନୋଲୋଜି ଜିନିଷ୍ଟେ ନୂଆ ଜିନିଷ୍ଟେ ତ ସେହି ଜିନିଷ୍ଟା ତାହାକୁ ପ୍ରୋତ୍ସାହିତ କରୁଛେ ଆଗଡ଼୍କେ ବଢ଼୍ବେ ସାଇକେଲ୍ ଦ୍ଵାରା ସେମାନେ କାଣା ହେଉଥିଲା ବହୁତ ଦୂରେ ଗାଁମାନ୍ଙ୍କୁ ଆସୁଥିଲେ ତ ସେମାନେ ଆସିନାଇଁ ପରୁଥାଇ ଚାଲିକରି ଆଉ ଇସ୍କୁଲ୍ମାନେ ବି ବହୁତ କମ୍ ଥିଲା ତ ଗୁଟେ ଗାଁରେ ଗୁଟେ ସ୍କୁଲ୍ ଥିଲା ତ ଇନ୍ତା ତା'ର୍ ମାନେ ଅସୁବିଧା ଯେତେବେଲେ ହେଉଥିଲା ଆମ ଡ଼ିସଟିକ୍ମାନଙ୍କୁ ତ ଝିଅମାନେ ଘରୁ ଆସୁ ନାଇଁ ପାରୁଥାଇ ତାକର୍ ଲାଗି ଠିକ୍ ଭାବର ସୁରକ୍ଷା ବି ନାଇଁ ମିଲୁଥାଇ ତ ସାଇକେଲ୍ ଦେବା ଦ୍ଵାରା ଝିଅମାନେ କାଣ ହଉଛନ୍ ପ୍ରୋତ୍ସାହିନ ହଉଛନ୍ ଇସ୍କୁଲ୍କେ ଆସ୍ବାର୍ ଲାଗି ସେମାନେ ବହୁତ୍ କମ୍ ଟାଇମ୍ରେ ଇସ୍କୁଲ୍କେ ଆସି ପାରୁଛନ୍ ଯେଇପାରୁଛନ୍ ତ ସେମାନଙ୍କୁ କିଛି ଅସୁବିଧା ନାଇଁ ହବାର୍ ଆଉ ସରକାର ଲାପଟୋପ୍ ମାଗଣାରେ ଦିଆ ଯାଉଛେ ସେମାନ୍ଙ୍କୁ ଛୁଆମାନ୍ଙ୍କୁ ଯାହା ଦ୍ଵାରା ସେମାନେ ଲାପଟୋପ୍ ମାଧ୍ୟମରେ ବିଲ୍ ପଢ଼ାପଢ଼ି କରି ପାରୁଛନ୍ ଟେକ୍ନୋଲୋଜିରେ ବିଲ୍ ପଢ଼ି ପାରୁଛନ୍ ଆଉ ସେମାନେ ନୂଆ ନୂଆ ଜିନିଷ ଜାନି ପାରୁଛନ୍ ଯାହା ଦ୍ଵାରା ସେମାନଙ୍କୁ ପଢ଼୍ବାର୍ ଲାଗି ବି ବହୁତ ପ୍ରୋତ୍ସାହିତ ଲାଗୁଛି ଆଉ ଖୁସ୍ ବି ଲାଗୁଛି ଯାହାର୍ ଦ୍ଵାରା ସେମାନେ ପଢ଼ିକରି ଆଗଡ଼୍କି କେନ୍ତା କିରି ଯିବେ ସେଥିର୍ଲାଗି ବୋଲି କିରି ସେମାନେ ସ୍କୁଲ୍ ୟା କଲେଜ୍ କି ସେମାନେ ଆସୁଛନ୍ ଆଉ ସେମାନଙ୍କୁ ସାଇକେଲ୍ କିମ୍ବା ଲାପଟୋପ୍ ସରକାର ମା ରୁ ଫ୍ରିରେ ଦିଆ ଯାଉଛେ ଆଉ ସେମାନେ ଖୁସ ଅଛନ୍ ଆଉ ଆଗଡ଼୍କେ ପଢ଼୍ବେ ଇଥିରୁ ଲାଗି ବୋଲିକିରି ସରକାର୍ ସେମାନଙ୍କର ପ୍ରତି ଆଉ ବିଲ୍ ତା'ର୍ ମାନେ ଅଲଗ୍ ଅଲଗ୍ ଯୋଜନାମାନେ ବିଲ୍ ନେଇ ଆସିଛି